ଧର ମୁଁ ସ ସହର ପାରାଦ୍ୱୀପରୁ ଧର କଟକ ଗଲି କଟକରୁ ବସ୍ ଯିବା ଆସ ଯିବା ସମୟରେ ବସ୍ର ନିୟମ କାନୁନ୍ ସବୁ ଥାଏ କେଉଁଠୁ ଗାଡ଼ି ଅଟକାଇ କରି ଡ୍ରାଇଭର୍ ମଦ ପିଇଲାଣି କେଉଁଠି ତ ଗାଡ଼ି ଠିଆ କରିକରି ମଦ ପିଇଲାଣି ଏମିତି ସବୁ ସମ୍ମୁଖୀନ ହେଉଛନ୍ତି ଅସୁବିଧା ସମ୍ମୁଖୀନ ହେଉଛନ୍ତି ଏହାର କେମିତି କ'ଣ ହବ ସେ ବିଷୟରେ ଆମେ କହିବା କହିବାକୁ ଗଲେ ଯେ ଗାଡ଼ି ଯେଉଁ ଚାଳିଶ ସ୍ପିଡ଼୍ ରେ ଚଲାଇବା କଥା ସେମାନେ ଷାଠିଏ ସତୁରିରେ ଚଲଉଛନ୍ତି ଯାହାଦ୍ୱାରା କି ଆମେ ଅସୁବିଧାର ସମ୍ମୁଖୀନ ହେଉଛି ଆଜିକାଲି ଯେଉଁ ଟ୍ରାଫିକ୍ ସମସ୍ୟା ଏହାକୁ ଗାଡ଼ିବାଲା ବି ମାନୁନାହାଁନ୍ତି ଯାହାଫଳରେ ଆମେ ବି ଆଉ ସେ ବି ସେ ବି ଅସୁବିଧାର ସମ୍ମୁଖୀନ ହେଉଛି ଆଉ ବାରମ୍ବାର ଯେଉଁ ହେଉଛି ଦୁର୍ଘଟଣା ତା ଏଇ ଏଇଆ ଏଇ ଏଇ ସୁବି ସୁବିଧା ପାଇଁ ଅସୁବିଧା ପାଇଁ ଏହାର ଦୁରୁପଯୋଗ କେମିତି କରାଯିବ ସରକାର ସେ ପ୍ରତି ଧ୍ୟାନ ଦେବା ଦରକାର ଏସବୁ ଧ୍ୟାନ ଦେଲେ ଏ ଦୁର୍ଘଟଣା କେମିତି ଲୋକ ବଞ୍ଚିବେ ସେ ବିଷୟରେ ସରକାର ବହୁତ ପ୍ରଚେଷ୍ଟା କରିବା ଦରକାର ଯାହାଫଳରେ ଆମେ ଏହାର ସମ୍ମୁଖୀନ ଅସୁବିଧାର ସମ୍ମୁଖୀନ ହେବୁନାହୁଁ